ଆମେ ହେଉଛୁ ଭାରତୀୟ ଆମେ ନିଜର ଶିକ୍ଷା ପାଇଁ ବିଭିନ୍ନ ରାଜ୍ୟ ଆଉ ଦେଶକୁ ଯାଇଥାଉ ଅନ୍ୟ ଦେଶ ରାଜ୍ୟର ଶିକ୍ଷାର୍ଥୀମାନେ ଆସି ଭାରତରେ ପଢ଼ୁଛନ୍ତି ଏହା ତୁଳନାରେ ନିଜର ଛାତ୍ରଛାତ୍ରୀ ଏତେ ସୁବିଧା ପାଇ ପାରୁନାହାଁନ୍ତି ମୁଖ୍ୟ ଅସୁବିଧା ହେଲା ଜାତିଗତ ସମସ୍ୟାରେ ସାଧାରଣ ବର୍ଗର ପିଲାମାନେ ଯୋଗ୍ୟତା ଥାଇ ମଧ୍ୟ ପଛୁଆ ବର୍ଗର ପିଲାମାନଙ୍କ ତଳେ ରହିଯାଉଛନ୍ତି ଓ ଶିକ୍ଷାଠାରୁ ବଞ୍ଚିତ ହେଉଛନ୍ତି ଏଥିପାଇଁ ସେମାନଙ୍କଠାରେ ନିରାଶ ଦେଖାଯାଉଛି ଆତ୍ମହତ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଉଛି ବିଭିନ୍ନ କ୍ଷେତ୍ରରେ ଯୋଗ୍ୟତା ଥାଇ ମଧ୍ୟ ନିଜର ସ୍ଥାନ ଅନ୍ୟକୁ ବିକ୍ରି କରାଯାଉଛି ଏହି କାର୍ଯ୍ୟ ଗୁଡ଼ିକ ଯୋଗୁ ଶିକ୍ଷାର୍ଥୀ ଶୋଷଣର ଶିକାର ହେଉଛନ୍ତି